ଆମ ଅପରିଷ୍କାର ପାଣି ଆସୁଥିଲା ବୋଲି ବେଶିକରି ଟିକେ ବ୍ଲିଚିଙ୍ଗ ପକେଇ ଦେଉଛୁ ଆଉ ସେଥିପାଇଁ ବାସ୍ମା ହେଉଥିବ ଆଉ ସଫା ଆସିବ ବୋଲି ସେଥିପାଇଁ ପକେଇ ଦେଉଛୁ ତ ବ୍ଲିଚିଙ୍ଗ ଆଉ ଟିକେ ଦେଖିକି ଚଳୁଥାନ୍ତୁ ଆମେ ଟିକେ ଭଲ ପାଣି ଛାଡ଼ିବାକୁ ଚେଷ୍ଟା କରୁଛୁ ହୁଁ ଠିକ୍ ଅଛି ଆମେ ଟିକେ ଦେଖିବୁ ଆଉ ସଫା ପାଣି ଛାଡ଼ିବାକୁ ଚେଷ୍ଟା କରିବୁ ଆଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହଉ ହଉ ହଉ ଠିକ ଅଛି ଆମେ ଯାଇକି ବୁଲିକି ଆସିବୁ ଦେଖିକିରି ଏଇ ଦିନେ ଦୁଇ ଦିନ ଭିତରେ ଯାଇ ଦେଖିବୁ ଆଉ

ଠିକ୍ ଅଛି ଠିକ୍ ଅଛି ରଖନ୍ତୁ